ହଁ ଆମ ଅଞ୍ଚଳରେ ଟ୍ରାଭେଲର କମ୍ପାନୀ ଅଛି ସେଥିରେ ଲୋକମାନେ ବହୁତ ପଇସା ଇନକମ୍ କରନ୍ତି କିନ୍ତୁ ସେଇ ଗାଡ଼ିରେ ବହୁତ ପଇସା ଇନକମ୍ କରିଛନ୍ତି ଆମ ଗ୍ରାମରେ ବହୁତ ଟ୍ରାଭେଲର କମ୍ପାନୀ ଅଛି ସେଗୁଡ଼ିକ ହେଉଛନ୍ତି ସେଗୁଡ଼ିକ ବହୁତ କମ୍ପାନୀ ଚାରି ପାଞ୍ଚଟି କମ୍ପାନୀ ଅଛି ସେଗୁଡ଼ିକ ବହୁତ ପଇସା ଇନକମ୍ କରନ୍ତି ସେମାନେ ବହୁତ ପଇସା ଗାଡ଼ି ଲଗାଇ ଇନକମ୍ କରନ୍ତି ସେଥିପାଇଁ ବହୁତ ଲୋକ ଟ୍ରାଭେଲର କମ୍ପାନୀ ଏବେ ବ୍ୟବହାର କରୁଛନ୍ତି କିନ୍ତୁ ମୁଁ ଜାଣିନି ଟ୍ରାଭେଲର କମ୍ପାନୀର ଟ୍ରାଭେଲର କମ୍ପାନୀ ବିଷୟରେ କିଛି ସେମିତି କିଛି ଜାଣିନାହିଁ